ଆମ ଘର ପାଖରେ ଗୋଟେ ବଗିଚାଟେ ଅଛି ସେ ବଗିଚାରେ ମୁଁ ବିଭିନ୍ନ ପ୍ରକାର ଫୁଲଗଛ ହେଉ ଫଳଗଛ ହେଉ ଲଗାଏ ଆଉ ଗଛ ପ୍ରଥମେ ତ ସେ ଜମିକି ଭଲକରି ସଫା କରିଦିଏ ସେ ଜାଗାଟାକୁ ପରିଷ୍କାର କରେ ଘାସ ଫାସ ଓପାଡ଼ିକି ମାଟିଟାକୁ ଖୁସେଇ ଖାସେଇକି ଖରା ଦେଇକି ତାକୁ ଭଲକରି ସଫା ସୁତରା କରିକି ରଖେ ରଖିସାରିଲା ପରେ ତାକୁ ମାଟିଟା ଫସଫସିଆ ହେବାପାଇଁ ତାକୁ କୋଡ଼ି କାଡ଼ିକି ଖରା ଦେଇକି ପରିଷ୍କାର କରିକି ଗଛରେ ଯାହା ଜୀବାଣୁ ପୋକ ଫୋକ ଥାଆନ୍ତି ସେ ମରିଯାନ୍ତି ସେସବୁ ରହିସାରିଲା ପରେ ଆମେ ଗଛର ବିହନ ଆଣିକି ପୋତୁ ପୋତି ସାରିଲା ପରେ ତାକୁ କିଛି ସମୟ ଲାଗେ ପାଣି ଦେଇକି ତାକୁ କିଛି ସମୟ ଲାଗେ ସେ ଗଛଟି ଉଠିବା ପାଇଁ ଗଛ ଉଠିସାରିଲା ପରେ ପୁଣି ତା' ଚାରିପାଖ ପରିଷ୍କାର ପରିଚ୍ଛନ୍ନ ହୁଏ ହେଇକି ତା' ଦେହରେ ପାଣି ଫାଣି ଦିଆହୁଏ ପାଣି ଆବଶ୍ୟକ ସମୟରେ ସାର ବି ଦିଆହୁଏ ଦିଆ ହେଇକି ସେ ଗଛଟି ବଢ଼େ ବଢ଼ିଲା ପରେ ଆସ୍ତେ ଆସ୍ତେ ଫୁଲ ହୁଏ ଫୁଲରୁ ଫଳ ହୁଏ ବା ଫୁଲ ଫଳ ହୁଏ ପନିପରିବା ଗଛରେ ବି ପନିପରିବା ଫଳେ ନହେଲେ ନାଇଁ ଫୁଲ ଗଛରେ ଫୁଲ ଫୁଟେ ଫୁଲ ଫୁଟିବା ସମୟରେ ସେଇ ବଗିଚାରେ କାମ କରିବା ସମୟରେ ଆମେ ବହୁତ ମଶା ବି ଆମକୁ କାମୁଡ଼ନ୍ତି ମଶାକୁ ବାଡ଼େଇବା ପାଇଁ ମଶା ବି କାମୁଡ଼ନ୍ତି ଆଉ ସେ ଗଛରେ ବି ପୋକ ଲାଗିଯିବ ସେ ପୋକ ଲାଗିବା ପାଇଁ ବି ଆମେ ପୋକ ମରା ଔଷଧ ବ୍ୟବହାର କରୁ ଔଷଧ ବ୍ୟବହାର କଲାପରେ ଗଛଟା ଟିକେ ସୁସ୍ଥ ସବଳ ହୁଏ ତା'ପରେ ଯେମିତି ପନିପରିବା ହେଉ ଫଳ ଆଦାୟ କରିବେ ନହେଲେ ନାଇଁ ଫୁଲ ଗଛରୁ ଫୁଲ ଆମେ ଆଦାୟ କରୁ କିନ୍ତୁ ଏଇ ଯେଉଁଟା ବଗିଚା କାମ କରିବା ଟାଇମରେ ଆମେ ବହୁତ ପ୍ରକାର ପୋକ ମାଛି ଏଗୁଡ଼ାକ ସବୁ ସମ୍ମୁଖୀନ ହେଉ ଆମକୁ ସେ ମଶାବି କାମୁଡ଼ନ୍ତି ସେଥିରେ ଗଛରେ ପୋକ ନଲାଗିବା ପାଇଁ ଆମେ ସବୁଆଡ଼ୁ ସତର୍କ ରହିକି ଠିକ୍ରେ ପାଣି ପବନ ଆଲୋକ ସବୁ ଯେମିତି ଆସିବ ସେଇ କ୍ଷେତ ଉପରେ ଆମେ ଲକ୍ଷ୍ୟ ରଖୁ